ଛୋଟବେଳେ ମୁଁ ପାଠ ପଢ଼ୁଛି ସ୍କୁଲ୍ରେ ଯୋଉ ଛୋଟବେଳେ ମୁଁ ପଢ଼ିଥିଲି ଦଶମ ପଢ଼ିଲା ପରେ ଯୋଉ ପ୍ଲସ୍ ଟୁ କଲି ତା'ପରେ ପ୍ଲସ୍ ଥ୍ରୀ ଡିଗ୍ରୀ କଲା ପରେ ପ୍ଲସ୍ ଥ୍ରୀରେ ଡିଗ୍ରୀ ହାସିଲ୍ କଲି ମୁଁ ସାଇନ୍ସ୍ ଚୁଜ୍ କର୍ଥିଲି ଯୋଉଟା କି ଆମର ଯୋଉ ବିଜ୍ଞାନ ରହିଛି ବିଜ୍ଞାନରେ ମୁଁ ଅନର୍ସ୍ କରିଥିଲି ଆମର ଜୁଲୋଜିରେ ଯୋଉଟା କି ଆମର ଯେତେ ସବୁ ଆମର ପଶୁ ଅଛନ୍ତି ପଶୁମାନଙ୍କ ଉପରେ ଯୋଉ ପାଠ ସେଇଟା ମୁଁ ତା ଉପରେ ଡିଗ୍ରୀ କରିଥିଲି ତ ସେଇଟା କଲା ପରେ ମୋତେ ଗୋଟେ ଜବ୍ ମିଳିଲା ଚାକିରୀ କଲି ଯୋଉଟା କି ହେଉଛି ଗୋଟେ ପ୍ରେଫେସର୍ର ଯୋଉଟା କି ଗୋଟେ ଜୁନିୟର୍ ପ୍ରଫେସର୍ ଏବେ ମୁଁ ଅଛି ଯୋଉଟା କି ଗୋଟେ ପ୍ରାଈମେରୀ ସ୍କୁଲ୍ରେ ପଢ଼ଉଛି ମୁଁ ଆଉ ଘରେ ଏମିତି ପିଲାମାନେ ବି ଆସନ୍ତି ପାଠ ପଢ଼ିବା ପାଇଁ ଘରେ ଟ୍ୟୁସନ୍ ମଧ୍ୟ ମୁଁ କରେ ଯୋଉଠି କି ମୋତେ ମାସ କୁ କମ୍ ସେ କମ୍ ପାଞ୍ଚ କି ଛଅ ହଜାର ମୋର ଆୟ ହେଇଯାଏ ଆଉ ଯୋଉ ଚାକିରୀ କରେ ମୁଁ ପ୍ରାଈମେରୀ ସ୍କୁଲ୍ରେ ମଧ୍ୟ ଯୋଉ ବିଜ୍ଞାନର ସେଇଠି ମଧ୍ୟ ମୋତେ ମାସ କୁ କମ୍ ସେ କମ୍ ଚାଳିଶ୍ ହଜାର୍ ପାଖାପାଖି ଏବେ ମିଳି ଯାଉଛି